ଆଜ୍ଞା ମୁଁ କହିଲି ସାର୍ ଆପଣଙ୍କର କେଉଁ ଫୋନ୍ ଦରକାର ଆଇ ଓ ଏସ୍ ନା ଆଣ୍ଡ୍ରଏଡ଼୍ ଆଜ୍ଞା ଆମର ଆଜ୍ଞା ଆଜ୍ଞା ଶୁଣନ୍ତୁ ଆଇ ଫୋ ଆଜ୍ଞା ଏଠି ଭି ଭିବୋ ଓପୋ ରେଡ଼୍ମି ୱାନ୍ପ୍ଲସ୍ ରିୟଲମି ଏହିଭଳି ଫୋନ୍ ଅଛି କଷ୍ଟ୍ ଆମର ଷ୍ଟାର୍ଟିଙ୍ଗ୍ ଅଛି ଆମର ଦଶହଜାରରୁ ଷ୍ଟାର୍ଟିଙ୍ଗ୍ ଅଛି ଭିବୋର ଗୋଟେ ଭିବୋ ଅଛି ୱାଇ ଥାର୍ଟି ଦଶ ବାରହଜାର ପଡ଼ୁଛି ପାଞ୍ଚହଜାର ଏମ୍ ଏଚ୍ ବ୍ୟାଟେରି ରହୁଛି ବାର ଏମ୍ ପି କ୍ୟାମେରା ରହୁଛି ଟି ଟାଇପ୍ ଚାର୍ଜର୍ ରହୁଛି କ୍ୟାମେରା ବି ବହୁତ ଭଲ ଆସିବ କିନ୍ତୁ ଆପଣ ଯଦି କ୍ୟାମେରା ଅନୁଯାୟୀ ଫୋନ୍ ନେବେ ତ ୱାନ୍ପ୍ଲସ୍ ନିଅନ୍ତୁ ୱାନ୍ପ୍ଲସ୍ ଟିକେ କଷ୍ଟ୍ ଟିକେ ଅଧିକ ରହିବ ପଚିଶହଜାର ତିରିଶହଜାର ଏହିଭଳିଆ ଏଥିରେ କ୍ୟାମେରାଟା ଆପଣଙ୍କର ବହୁତ ଭଲ ଲାଗିବ ଫୋନ୍ର ପ୍ରୋସେସ୍ର୍ ମଧ୍ୟ ଭଲ ରହିବ ବ୍ୟାଟେରୀ ସେହି ପାଞ୍ଚହଜାର ରହିବ ଚାର୍ଜର୍ ବି ଆପଣଙ୍କୁ

ଆଜ୍ଞା ଆପଣ କେତ୍ କେତ୍ ଆଜ୍ଞା ଠିକ୍ ଅଛି ମୁଁ ସାର୍ ଗୋଟେ କୋଶ୍ଚିନ୍ ଆପଣଙ୍କ କେତେ କଷ୍ଟ୍ ଭିତରେ ଦରକାର ଫୋନ୍ କୋଡ଼ିଏ ହଜାର ନା ତିରିଶି ହଜାର ଭିତରେ ଲକ୍ଷେ ଭିତରେ ତ ଲକ୍ଷେ ଭିତରେ ମୁଁ ଆପଣ ଯଦି ଲକ୍ଷେ ଭିତରେ ହେଲେ ଆପଣ ୱାନ୍ପ୍ଲସ୍ଟି ନିଅନ୍ତୁ ୱାନ୍ପ୍ଲସ୍ର ଟୁଏଲ୍ଭ୍ ଏବେ ନୂଆଟେ ଲଞ୍ଚ୍ ହେଇଛି ଏଇଟା ପଞ୍ଚଷଠିରୁ ସତୁରିହଜାର ଭିତରେ ରହିବ ଏଇଟା ଆପଣଙ୍କ ପାଇଁ ବହୁତ ବଢ଼ିଆ ହେବ ଏଥିରେ କ୍ୟାମେରା ବହୁତ ଭଲ ରହଛି ପାଞ୍ଚହଜାର ଚାରିଶହ ଏମ୍ ଏଚ୍ ବ୍ୟାଟେରୀ ରହୁଛି ହଣ୍ଡ୍ରେଡ଼୍ ୱାଟ୍ର ଚାର୍ଜର୍ ରହୁଛି ପ୍ରୋସେସର୍ ସ୍ନାପ୍ ଏଇଟ ଜେନ୍ ଥ୍ରୀ ରହୁଛି ସ୍ନାପ୍ ଡ୍ରା ଡ୍ରାଗନର ଆପଣଙ୍କୁ ବହୁତ ଭଲ ପଡ଼ିବ ଫୋନ୍ଟି ଯଦି ଆପଣ ପଞ୍ଚଷଠିରୁ ସତୁରିହଜାର ଭିତରେ ଆପଣ ଏହି ଫୋନ୍ଟି ନେବେ ନାଇଁ ତ ଯଦି ଆପଣଙ୍କୁ ଆଣ୍ଡ୍ରଏଡ଼୍ ଫୋନ୍ ପସନ୍ଦ ନୁହେଁ ତ ଆପଣ ଆଇଫୋନ୍ ଫୋର୍ଟିନ୍ ନେଇଯାଆନ୍ତୁ ଏଟା ଅଶୀହଜାର ପଡ଼ିବ ଆଇଫୋନ୍ ଫୋର୍ଟିନ୍ର ଫ୍ୟାସିଲିଟ୍ ହିସାବରେ ଆଇଫୋନ୍ ଫୋର୍ଟିନ୍ର କ୍ୟାମେରା ସବୁଠୁ ଜାଣିଥିବେ ଆଇଫୋନ୍ ୱାନ୍ପ୍ଲସ୍ ଏଗୁଡ଼ା କ୍ୟାମେରା ପାଇଁ ବହୁତ ବଢ଼ିଆ ଫୋନ୍ ଆଇଫୋନ୍ର କ୍ୟାମେରା ବହୁତ ବଢ଼ିଆ ନା ଆଜ୍ଞା ସାଙ୍ଗ ଶୁଣିଛନ୍ତି ଏତିକି ଆପଣ ନିଅନ୍ତୁ ଆପଣ ଆଇଫୋନ୍ ନିଅନ୍ତୁ ଆପଣ ଯେହେତୁ ପଞ୍ଚଷଠି ସତୁରିହଜାର ଦେଇକି ୱାନ୍ପ୍ଲସ୍ ନିଅନ୍ତି ଆଉ ଟଙ୍କା ପାଞ୍ଚହଜାର ଦଶହଜାର ଦେଇକି ଆଇଫୋନ୍ଟେ ନିଅନ୍ତୁ ଆଇଫୋନ୍ ନେଇକି ୟୁଜ କରନ୍ତୁ ତା'ପରେ ଜାଣିବେ ଆଇଫୋନ୍ର ଆଇଫୋନ୍ ଫୋନ୍ର ଗୋଟେ ଅଲଗା ପ୍ରକାର ମଜା

ଆଜ୍ଞା ଠିକ୍ ଅଛି ଆପଣ ଆସନ୍ତୁ କାଲି ଆସନ୍ତୁ ଆସିକି ଦେଖାକରିବେ ଆଉ ଆଜ୍ଞା ଆଜ୍ଞା ଆସନ୍ତୁ